ମୁଁ ତିନି ଚାରି ଦିନି ତଳେ ଗୋଟିଏ ଘଣ୍ଟାଟିଏ ଆଣିଥିଲି ଭଲ କମ୍ପାନୀର ଆଣିଥିଲି ଦେଖିବାକୁ ବହୁତୁ ସୁନ୍ଦର ବି ଲାଗୁଥିଲା ହେଲେ କଣ ହେବ ସେଇଟା ଆଣିକି କିଛି ଦିନ ପିନ୍ଧିଲା ପରେ ଜମାରୁ ବି ଭଲ ଲାଗିଲାନି ତାର କଲରତକ ସବୁ ଛାଡ଼ି ଗଲା ସୁନା କଲର ଥିଲା ଆହୁରି ଯୋଉ ସେଇଠି ଗୋଟେ କିଛି ପଥର ଯାକ ଲାଗିଥିଲା ସୁନ୍ଦର ପାଇଁ ସେତକ ବି ଝଡ଼ିଗଲା ଆହୁରି ବେଟ୍ରିତକ ବି କିଛି ବି କାମ ଠିକ୍ ସେ ବି ଦେଲାନି ମାନେ ଦି ଚାରି ଦିନ ପର୍ଯ୍ୟନ୍ତ କିଛି ଠିକ୍ ସେ କାମ ଦେଲାନି